ଆମେ କୀର୍ତ୍ତନ୍ୟ କରୁସୁଁ ଆମର୍ ଗାହକ୍ ନାଁ ହେଉଛେଁ ଯାମିନୀବାଦ୍ ଆମର୍ ଗାହକ୍ ଏତେ ବଢ଼ିଆ ନାଚସିଁ ଯେ ଲୋକ୍ ଦେଖି କରି ଦିୱାନା ହେଇଯାଏସନ୍ ଆମେ କେତେ ଜାଗାକେ ବି ଯାଏସୁଁ ନାଚି ବହୁତ୍ ବହୁତ୍ ଦୂର୍ ଯାଏସୁଁ ଜାଗା ନାଚି ଆଉ ଆମର୍ ଗାଁହକ୍ ଏନ୍ତା ବଢ଼ିଆ ଗାନା ଗାଏସିଁ ଯେ ମୋତେ ବହୁତ୍ ଭଲ୍ ଲାଗସି ଆର୍ ଆମକୁ ନାଚବାର୍ ଲାଗି ବି ଭଲ୍ ଲାଗସି ଆଉ ବହୁତ୍ କେତ୍ନୀ ଗାଁମାନେ ଯାଇ ଯାଇ କରି ଆମେ ନାଚି ନାଚି କରିଆସୁଛୁଁ ଆମେ ଘରେ ଆଖଡ଼ା କରସୁଁ ଆର୍ ଜେନ୍ ଗାଁନୁ ପତ୍ରିକା ଆସବା ଆମେ ସେ ଗାଁକେ ନାଚି ଯାଏସୁଁ ସେନ କେତେ ଲୁଟ୍ ମାରସନ୍ କେତେ ମଜା ମଜଲିସସ୍ କରସନ୍ ଆଉ କେତେ ବଢ଼ିଆ ଗାନା ଗାଏସିଁ ନାଚସିଁ ଗାହକର ନାଚି ଦେଖି କରି ଲୋକ୍ ଏତେ ଟଙ୍କା ମାରସନ୍ ଯେ ସେ ଟୁକେଲ୍ଟା ନାଇଁ ଦିସି ଆଉ ସେ ତା'ର୍ ନାଚି ଦେଖିକରି ଆର୍ ଟୁକେଲ୍ ମାନେ ଆସିକରି ତା'ର୍ ସାଙ୍ଗେ ନାଚସନ୍ ପଇସା ମାରସନ୍ ନାଚସନ୍ ଆମେ ଆମେ ଭି ନାଚସୁଁ ଆମେ ବହୁତ୍ ସଉକ୍ କରସୁଁ କୀର୍ତ୍ତନ୍ୟ ଆମେ ଜେନ୍ ଗାଁ ଡ଼ାକିଲେ ଆମେ ନାଇଁ ବୋଲି ନାଇଁ କୋହୁଁ ଆମକୁ ପତ୍ରିକା ଦେଇ ଆଇଲେ ନାମ୍ ଧାରି ଯାଏସୁଁ ସେନ ନାଚି ନାଚି ଯାଏସୁଁ ସବୁ କରି ଯାଏସୁଁ ନାଚି